ବହି ଦୋକାନୀ ଭାଇଙ୍କ ପାଖକୁ ଗଲି ଏବଂ ପଚାରିଲି ପ୍ରିୟ କ୍ଲାସିକ ପୁସ୍ତକ ବହିର ହାର୍ଡ଼କପି ଅଛିକି ଭାଈ କହିଲେ ଅଛି ତେବେ ଏହାର ରେଟ୍ କେତେ ମତେ ଠିକ ରେଟ୍ ଲାଗିଲା ଏବଂ ବହିକୁ କିଣିକି ଆଣିଲି